ଗାଡ଼ି ଚଲାଇବା ବେଳେ ସବୁଠୁ ସାବଧାନ ହେଲା ଯେ ଗାଡ଼ି ଚଲାଇବା ବେଳେ ଫାଷ୍ଟ୍ ହେଲମେଟ୍ ପିନ୍ଧି ପିନ୍ଧିବାକୁ ପଡ଼ିବ ତା'ପରେ ଜ୍ୟାକେଟ୍ ତା'ପରେ ହାତ କଭର୍ ତା ଗୋଡ଼ର ସୁଟ୍ ତା'ପରେ ଗାଡ଼ି ଚଲାଇବା ବେଳେ କମ୍ ସେ କମ୍ ପଚାଶରୁ ଚାଳିଶରୁ ପଚାଶ ସ୍ପିଡ଼୍ରେ ଥିବ ଆଉ ସବୁବେଳେ ଗାଡ଼ି ଚଲାଇବାକୁ ବୋଲି ଡାହାଣ ପଟ ଆଇନା ଯେଉଁ ରାସ୍ତା ପଟେ ଥିବ ଆଉ ଆଉ ଯେତେବେଳେ ଯେ ଆପଣ ଟର୍ଣ୍ଣିଂଗ୍ ବୁଲିବ ଯେତେବେଳେ ଯିବେ ଯେ ଗଳିରେ ଯିବେ ସେତେବେଳେ ଯେଉଁ ଗଳିରେ ଯିବେ ଡାହାଣ ପଟେ ଗଲେ ଡାହାଣ ପଟେ ଇଣ୍ଡିକେଟର୍ ଅନ୍ କରିବାକୁ ପଡ଼ିବ ବାମ ପଟେ ଗଲେ ବାମ ବାମ ପଟେ ଇଣ୍ଡିକେଟର ଅନ୍ କରିବାକୁ ପଡ଼ିବ ଆଉ ଗାଡ଼ି ସବୁବେଳେ ସ୍ଲୋ ସ୍ଲୋ ଚଲାଇବାକୁ ପଡ଼ିବ ଚାଳିଶରୁ ପଚାଶ ଆଉ ଗାଡ଼ି ପାଇଁ ସବୁବେଳେ ଗାଡ଼ିର ସୁରକ୍ଷା ପାଇଁ ନିଜ ସୁରକ୍ଷା ପାଇଁ କାଗଜପତ୍ର ଯେମିତି ଯେ ଲାଇସେନ୍ସ ଡି ଏଲ୍ ପଲ୍ୟୁସନ୍ କାର୍ଡ଼୍ ନମ୍ବର୍ ପ୍ଲେଟ୍ ସବୁ ଠିକ୍ଠାକ୍ ରଖିବାକୁ ପଡ଼ିବ ତା'ପରେ ହେଲା ରାସ୍ତା ସବୁବେଳେ ଗାଡ଼ି ଦେଖିକି ନ ଗାଡ଼ି ଚଲାଇବାକୁ ପଡ଼ିବ ସବୁବେଳେ ବୁଲି ବୁଲି ଦେଖିବାକୁ ପଡ଼ିବ ଗାଡ଼ି କେଉଁଠି ଆସିଛି ଗାଡ଼ି କେଉଁଠି ଅଛି ଆଉ ସବୁବେଳେ ଗାଡ଼ି ଠିକ୍ ଚଲାଇବାକୁ ପଡ଼ିବ ତା'ପରେ ସଡ଼କକୁ ଦେଖିକିନା ଚଲାଇବାକୁ ସଡ଼କକୁ ଗାଈ ଗୋରୁ ସବୁ ଦେଖିକିନାକୁ ଚଲାଇବାକୁ ପଡ଼ିବ ନିଜ ସୁରକ୍ଷା ପାଇଁ ଆଉ ଗାଡ଼ି ଚଲାଇବାକୁ ବେଳେ ହେଲମେଟ୍ ପିନ୍ଧିବାକୁ ସବୁଠୁ ଆବଶ୍ୟକ ନିଜ ପାଏ ତା'ପରେ

ସବୁବେଳେ ଯେ ଗାଡ଼ି ଚଲାଇବାକୁ ପୁରା